ଆମର କଲାହାଣ୍ଡିନେ ବହୁତ୍ ଏନ୍ତା କଲାକାରମାନେ ଅଛନ କାଁଯେ କି ନେଇଁ ଦେଖଲା ବେଲେ ବହୁତ ନାଚବାଟା ଡେକବାଟା ସବୁ କିଛି ଘୁଙ୍ଗୁରା ଫୁଙ୍ଗୁରା ସବୁ ଦେଖଲା ବେଲେ ଆମର କଲାହାଣ୍ଡିନେ

ଆମର୍ ଭବାନୀପାଟନାନେ ବହୁତ୍ ଏନ୍ତା ଗୋଟେ ରାଜା ଥିଲେ ରାଜା ରହିକରି ଗୋଟିଏ ଥିଲେ ସେ ରାଜା ଗୋଟେ ବି ଆମକେ ବହୁତ୍ ଏନ୍ତା କିଛି କିଛି କିରେ କେତେଟା ରାଜ୍ୟକୁ ଏନ୍ତା ଶାସନ କଲା ତାକଟା ଚାଲୁଥିଲା ବହୁତ ବହୁତ ଜିନିଷ ଅଛେ ଦେଖଲା ବେଲେ ଅସୁରଗଡ଼ ଗୋଟେ ଥିଲା ଅସୁରଗଡ଼ ଗୋଟେ ରାଜା ଥିଲା ରାଜା ଥିଲା ଗୋଟେ ସେ ଗୋଟେ

ଆର ତାଚେ ବହୁତ୍ ଏନ୍ତା ଅଛେ ଲୋକ୍ ତେନେ ବି ଟିକେ ଜାନି ନେଇଁ ପାରବା ତାଲ ବାହାରନିଆ ଲୋକ୍ ଟିକେ ତେନେ ବି କଲାହାଣ୍ଡିନୁ ଆରୁ ବହୁତ ଜିନିଷ ଶିଖବାକେ ବି ମିଲଛି କାଁ ଯେ କି ନେଇଁ କଲାହାଣ୍ଡିର ଲୋକ ବହୁତ୍ ଭଲ୍ ବି